ବୌଦ୍ଧଜିଲ୍ଲାର ଲୋକପ୍ରିୟ ଖାଦ୍ୟ ହେଉଛି ମାଂସଝୋଳ ଆଉ ମାଂସଝୋଳ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ମାଂସ ମୁଁ ଭାବୁଥାଏ ଏକକିଲୋ ଆଣିବା ଏକକିଲୋ ହିସାବରେ ସୋରିଷତେଲ ଶହେରୁ ଦେଢ଼ଶ ଗ୍ରାମ ଆଣିବା ପିଆଜ ଅଧ ଦୁଇଶହପଚାଶ ଗ୍ରାମ୍ ସ୍ୱାଦଅନୁସାରେ ଲୁଣ ରେସ ରସୁଣ ଅଦା ଏହିପରି ଭାବରେ ବିଭିନ୍ନ ଜିରା ମସଲା ସବୁ ଆଣିବା ପ୍ରସ୍ତୁତ କିପରି କରିବା ନା ପ୍ରଥମରେ ମାଂସକୁ ଭଲ ଭାବରେ ଧୋଇଦେବା ଧୋଇକି ସେଥିରେ ହଳଦିଗୁଣ୍ଡ ଆଉ ଲୁଣ କିଛି ମିଶାଇ ଦୁଇରୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଫ୍ରିଜ୍ ରେ ରଖିଦେବା ତାପରେ ପିଆଜ କାଟିବା ଟମାଟୋ କାଟିବା କାଟିସାରିଲାପରେ ମସଲା ବାଟିକି ରଖିଥିବା ବାସ ତାପରେ କ'ଣ କରିବା ତେଲକୁ ଗରମ କରିବା ତେଲ ଗରମ ହୋଇସାରିଲାପରେ ଗୋଟା ଜିରା ବଡ ଇଲାଇଚି ଛୋଟ ଇଲାଇଚି ତେଜପତ୍ର ସୁଖାଲଙ୍କା ଏହିପରି ଭାବରେ ଫାଷ୍ଟ ଦେବା ତାପରେ ଆମେ ସେଇଟା ଭାଜିହେଇ ସାରିଲାପରେ ପିଆଜକୁ ପକାଇବା ପିଆଜ ଲାଲ ହେଇ ଆସିଲାବେଳକୁ ଭାଜି ହେଇ ଆସିଲାବେଳକୁ ସେଠାରେ ଆମେ ଅଦା ରସୁଣକୁ ଦେବା ଅଦା ରେସୁଣ ଦେଇସାରିଲାପରେ କିଛିସମୟ ଭାଜିଲା ପରେ ତାପରେ ଗରମ ମସଲାକୁ ଦେବା ଯେଉଁ ଆମେ ବାଟିଥିବା ଜିରା ଧନିଆ ଧନିଆ ଏଇ ହଳଦୀଗୁଣ୍ଡ ଏଇସବୁ ମିକ୍ସକରିକି ଆମେ ସେଠାରେ ଦେବା ତାପରେ ସେଇ ମସଲାକୁ କିଛି ସମୟ ଭାଜିବା ଭାଜିସାରିଲାପରେ ଟମାଟୋ ଟିକିଏ ଦେବା ଟମାଟୋକୁ ପୁଣି ଭାଜିବା ଭାଜିସାରିଲାପରେ ତାପରେ କଞ୍ଚା ମାଂସକୁ ସେଠିରୁ ଫ୍ରିଜ୍ ରୁ ଆଣି ସେଠାରେ ପକାଇବା ତାପରେ କିଛି ସମୟ କସି ସାରିଲାପରେ ମାଂସ ଯେତେବେଳେ ସିଝିଜିବ ତାପରେ ଆମେ ପ୍ରେସର୍ କୁକର୍ କୁ ନେବା ପ୍ରେସର୍ କୁକର୍ ରେ କିଛି ପାଣି ଦେଇକି ତାପରେ ସେଠାରେ ପ୍ରେସର୍ କୁକର୍ କୁ ଅନକରିବା ପାଞ୍ଚ ସାତଟା ସିଟି ମାରି ସାରିଲାପରେ କିଛି ସମୟ ରଖିବା ତାପରେ ପାଣି ଦେଇକି ପୁଣି ଆମେ ଟିକେ ଫୁଟାଇଦେବା ଫୁଟାଇ ସାରିଲାପରେ ମାଂସ ଝୋଳ ହୋଇଗଲା ତାପରେ ସେଠାକୁ ଆମେ ଖାଇବା ଆଉ ଆମ ଜିଲ୍ଲାର ସଂସ୍କୃତି ଆଉ ଇତିହାସ କହିଲେ ଏଇଟା ଆମ ରାଜ୍ୟଟା ହେଉଛି ଆମ ଜିଲ୍ଲାଟା ହେଉଛି ବୌଦ୍ଧ ଜିଲ୍ଲା ଆଉ ଏଠାର ସଂସ୍କୃତି ହେଉଛି ଦଣ୍ଡ ନାଚ ସଂସ୍କୃତି ଆଉ ଦଣ୍ଡ ନାଚ ବହୁତ ଚୈତ୍ର ମାସ ରେ କରାଯାଏ ଆଉ ଦଣ୍ଡ ମାସରେ ଷୋଳ ସୁହାଙ୍ଗ ନାଚ କରାଯାଏ ଷୋଳ ସୁହାଙ୍ଗରେ ପତ୍ର ସବାରା ଝାଲିଆ ଶବର ଶିବପାର୍ବତୀ ଚଡ଼ିଆ ଚଡ଼ାଣି ଉଦ୍ଧବ କାଣ୍ଡ ଏହିପରି ଭାବରେ ଷୋଳଟା ସୁଆଙ୍ଗ କରାଯାଇଥାଏ ବହୁତ ବଢ଼ିଆ ଲାଗିଥାଏ